ଛାତ୍ର ଛାତ୍ରୀମାନେ ନିୟମିତ ଭାବେ ବିଦ୍ୟାଳୟକୁ ଯାଇପାରୁ ନାହାଁନ୍ତି ତାହା କାରଣ କଣ ଦୂରତା ପରିବହନ ନାହିଁ ସେମାନେ କେଉଁଠି କାମ କରନ୍ତି ସେମାନଙ୍କୁ ଘରେ ସାହାଯ୍ୟ କରିବାକୁ ପଡ଼ିଥାଏ ଟଙ୍କା ସାହସ ନାହିଁ ପାଣିପାଗ ନାହିଁ ଭିତ୍ତିଭୂମି ନାହିଁ ଇତ୍ୟାଦି ଛାତ୍ର ଛାତ୍ରୀମାନେ ନିୟମିତ ଭାବେ ବିଦ୍ୟାଳୟକୁ ଯାଇପାରୁ ନାହାଁନ୍ତି ଏଇଥିପାଇଁ କାହାର ଆର୍ଥିକ ସୁବିଧା ନାହିଁ ଟଙ୍କା ନାହିଁ କାହାର ବହୁତ ଦୂରତା ହେଇଯାଉଛି କାହା ବାପା ମାଆ ସେତିକି ସକ୍ଷମ ନୁହଁନ୍ତି ପାଠ ପଢ଼େଇବା ପାଇଁ କୋଉମାନଙ୍କର ଚିନ୍ତାଧାରା କମ୍ ଥାଏ ଯେ ପାଠ ପଢ଼ିଲେ ପିଲାମାନେ ବେକାର ହେଇଯିବେ ପାଠ ପଢ଼ିକି ନପଢ଼ିକି ଆଉରି କାମ କରିଲେ ଦୁଇ ପଇସା ଇନକମ୍ କରିବେ ଦୁଇ ପଇସା ଘରକୁ ଆସିବ ଆମେ ଖାଇବୁ ପିଇବୁ ଏମିତି ହେଉଛି କାରଣ ଓଡ଼ିଶାରେ ପାଠ ପଢ଼ିକି ବହୁତ ଜଣ ବେକାର ହେଇ ବୁଲୁଛନ୍ତି ସେଥିପାଇଁ ପାଠ ପଢ଼ିବାକୁ ନେଇ ବହୁତ କିଛି ରାଜନୀତି ମଧ୍ୟ ଚାଲିଛି ସେମାନେ ଯାଇପାରୁ ନାହାଁନ୍ତି ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯାଇପାରୁ ନାହାଁନ୍ତି ଏଇଥିପାଇଁ ସେମାନଙ୍କୁ ଘରେ କାମ କରିବାକୁ ପଡ଼ିଥାଏ ଚାଷରେ କା ସାହାଯ୍ୟ କରିବାକୁ ପଡ଼ିଥାଏ କୋଉଠି ପାଣି ନାହିଁ ତ କୋଉଠି ଖାଇବାକୁ ନାହିଁ କୋଉଠି ରହିବାକୁ ବି ନାହିଁ ସେମାନେ ପାଠ ପଢ଼ିବେ କଣ କାହା ପାଖରେ ଟଙ୍କା ପଇସା ବି ନାହିଁ ସେମାନେ କଣ କଣ ପାଇଁ ସ୍କୁଲ୍ ଯିବେ ପାଠପଢ଼ିବେ ସେଥିପାଇଁ ସ୍କୁଲ୍ ଯିବାକୁ କେହି ଇଚ୍ଛା କରୁନାହାଁନ୍ତି ସେମାନଙ୍କୁ କେହି ତାଗିଦ୍ କରିବାକୁ ବି ନାହାଁନ୍ତି ବାପା ମାଆମାନେ କାମ କରିବାକୁ ପଳେଇଗଲେ ଦିନ ମଜୁରିଆ ଭାବେ ସେମାନେ କାମ କରନ୍ତି ଆଣିଲେ ଦିନକରେ ଆଣିଲେ ସେମାନେ ଦୁଇ ଦିନ ଖାଆନ୍ତି ଗୋଟେ ଦିନ କାମ କଲେ ତାଙ୍କର ଚାରି ପ୍ରାଣୀ ପାଞ୍ଚ ପ୍ରାଣୀ ସେମାନେ ମିଳିମିଶିକି ଖାଆନ୍ତି ପାଠ ପଢ଼ିକି ବେକାର ହେଇକି ବୁଲୁଛନ୍ତି ସେମାନେ କାହିଁକି ପାଠପଢ଼ିବେ ସେଥିପାଇଁ ପାଠ ପଢ଼ିବା ବନ୍ଦ କରି ସାରିଲେଣି